ଆମ ଗାଁ ପାଖରେ ଗୋଟିଏ ପାହାଡ଼ ଅଛି

ଆମ ଗାଁର ପାଖାପାଖି ସାଇଡ଼୍ରେ ଗୋଟିଏ ଗାଁ ଅଛି ସେଇଠି ଜଣେ ବ୍ୟକ୍ତି ସିଏ ରାତିରେ ଶୋଇଥିଲେ ତାଙ୍କ ନିଦରେ

ଆସିଥିଲା ସ୍ଵପ୍ନରେ ଆସିଥିଲେ ମା ଦୂର୍ଗା ଦୁର୍ଗା ଆସିଲାରୁ ସିଏ କହୁଥିଲେ ମୁଁ ତୁମ ପାଖରେ ଗୋଟିଏ ପାହାଡ଼ ଅଛି ମୁଁ ସେ ପାହାଡ଼ରେ ମୁଁ ଟେ ବଡ଼ ମୁଁ ଗଡ଼େ ଗୋଟିଏ ବଡ଼ ପଥର ନିଚେ ମୋର ସେଇଠି ମୁଁ ସେଇଠି ଅଛି ମୋତେ ବାହାର କର ମୁଁ ବାହାର ମୋତେ ବାହାର କରିକି ପୂଜା କରେ ମୁଁ ସମସ୍ତଙ୍କ ପାଇଁ ଆସିଛି ଯେ ତୁ ମୋତେ ଆସିକି ଏଇଠୁ ବାହାରେ କର ମତେ ପୂଜା କର ବୋଲିକରି ତାଙ୍କ ସ୍ୱପ୍ନରେ ଆସିକି କହିଥିଲେ ହେଲେ ସେ ନିଦରୁ ଉଠିକି କାହାକୁ କିଛି ନ ଜଣାଇକି ସେ ପାହାଡ଼କୁ ଗଲେ ପାହାଡ଼କୁ ଯାଇକି ସେହି ଜାଗାରେ ଖୋଜି ବୁଲିଲେ ହେଲେ ତାକୁ ମଳିଲା ନାହିଁ ସେ ଖାଇବା ପିଇବା ସବୁ ଛାଡ଼ି ଦେଇକରି ସେ ମା ଦୁର୍ଗାଙ୍କୁ ଖୋଜୁ ଖୋଜି ବୁଲୁଥିଲେ ତାଙ୍କୁ ଗୋଟିଏ ତିନି ଦିନ ପରେ ଯାଇକି ମା ଦୁର୍ଗାଙ୍କର ଦର୍ଶନ ମିିଳିଛି ଏବଂ ସେ ସେଇଠି ପୂଜା କରିଛି ଏବଂ ଆମର ଆଖପାଖ ଗାଁ ଲୋକମାନେ ସେଇଠି ସମସ୍ତେ ପୂଜା କରିବାକୁ ଯାଆନ୍ତି ତାପରେ ସମସ୍ତେ ବହୁତ ମାନୁଛନ୍ତି ସେଇଠି ସମସ୍ତେ କହନ୍ତି ସେ ମା' ଦୁର୍ଗା ଙ୍କ ପାଖରେ ଆମେ ଯେଉଁଟା ମାଗୁଛୁ ସେଇଟା ଆମକୁ ମିଳୁଛି ସମସ୍ତଙ୍କର ବହୁତ ଭକ୍ତି ଶ୍ରଦ୍ଧା ଅଛି ସମସ୍ତେ ସେଇଠି ଯାଇକି ପୂଜା ସବୁବେଳେ କରନ୍ତି ଏବଂ ବର୍ଷରେ ବର୍ଷରେ ଗୋଟିଏ ଥର ସେଇଠି ବହୁତ ବଡ଼ ମେଳା ହୁଏ ଆଖପାଖ ଗାଁ ବହୁତ ଦୂରରୁ ଲୋକମାନେ ବି ସେଇଠି ଆସନ୍ତି ଆମର ଭଲ ଭଲ ପ୍ରୋଗ୍ରାମ୍ ବି ରଖନ୍ତି ସମସ୍ତଙ୍କ ମନୋରଞ୍ଜନ କରିବା ପାଇଁ ସମସ୍ତେ ଭଲ ଭାବରେ ଦେଖନ୍ତି ଭୋଗ ନିଅନ୍ତି ତା'ପରେ ସମସ୍ତେ ଯଦି କିଏ ବହୁତ ଖୁସି ସମସ୍ତେ ମାନନ୍ତି ମା ଦୁର୍ଗାଙ୍କୁ ସେହିଭଳି ଭାବରେ ଏବେ ବି ଆମର ମା' ଦୁର୍ଗା ସେଇଠି ଅବସ୍ଥିତ ଅଛନ୍ତି